ନମସ୍କାର ହଁ ହଁ ପୁରା ଅଛି ଆଜି ଦିନ ସାରା ଆମର ଗୋଟେ ବ୍ୟାଙ୍କକୁ ବିଭିନ୍ନ ଋଣ ଏବେ ଦିଆଯାଉଛି ସେ ଋଣ ବିଷୟରେ ମୁଁ କହିବି ଆପଣଙ୍କୁ ଯେଉଁଟା ଆପଣଙ୍କୁ ଉପଯୁକ୍ତ ହେବ ସେଇଟା ନେଇପାରିବେ ଏବେ ଆମର ମୁଖ୍ୟତଃ ମୋ ଘର ପାଇଁ ତିନିଲକ୍ଷ ଟଙ୍କିଆ ଋଣ ଆସିଛି ଆଉ ଗୋପାଳନ ପାଇଁ ମଧ୍ୟ ଋଣ ଆସିଛି ଆଉ କ୍ଷୁଦ୍ରଶିଳ୍ପ କରିବା ପାଇଁ ମଧ୍ୟ ଋଣ ଆସିଛି ସେଇଟା ତିନିଲକ୍ଷ ଟଙ୍କା ଦିଆଯିବ ଆପଣଙ୍କର ରେସନ କାର୍ଡ଼ ଥିବାର ଅଛି ଆଧାର କାର୍ଡ଼ ଥିବାର ଅଛି ଆଉ ଏଥିରେ ସତୁରୀ ହଜାର ଟଙ୍କା ସବସିଡ଼ି ଅଛି ଛାଡ଼ ଅଛି ଆପଣଙ୍କର ରେସିଡ଼େନ୍ସିଆଲ୍ ସାର୍ଟିଫିକେଟ୍ ଦରକାର ଆଧାର କାର୍ଡ଼ ଦରକାର ଆଉ ଆଉ ହେଉଛି ନିଜର ଯେଉଁ ରେସନ କାର୍ଡ଼ ଥିବାର ଅଛି ତାର ସେଭେନ୍ ପଏଣ୍ଟ ଫାଇଭ୍ ପରସେଣ୍ଟ ସାତ ସାତ ଦଶମିକ ପାଞ୍ଚ ପରସେଣ୍ଟ ଗାଈ ଋଣଟା ହେଉଛି ମିନିମମ୍ ଦଶଟା ଗାଈ ରଖିଥିବ ସେଥିପାଇଁ ଲକ୍ଷେ କୋଡ଼ିଏ ହଜାର ଟଙ୍କା ଆପଣଙ୍କୁ ଆସିବ କୋଡ଼ିଏ ହଜାର ଟଙ୍କା ହାତରୁ ଛାଡ଼ ହେବ ସେଇଟା ଆପଣର ପାଞ୍ଚବର୍ଷ ଭିତରେ ସୁଝିବାକୁ ପଡ଼ିବ ଆଉ ସୁଧର ହାର ହେଉଛି ଟୁ ଟୁ ପଏଣ୍ଟ ଫାଇଭ୍ ପରସେଣ୍ଟ ଋଣ ଆପ୍ଲାଏର ଗୋଟେ ମାସ ଭିତରେ ଋଣ ଆପଣ ନେଇପାରିବେ ଆଉ ଗାଈ ଯେଉଁ କିଣିବେ ଗାଈଟା ମଧ୍ୟ ସେଇଟା ପନ୍ଦରଦିନ ଭିତରେ କିଣିବାକୁ ପଡ଼ିବ ନା ନା ଆଗୁଆ ନାହିଁ ପୁରା ପରେ ଆପଣ ଯେଉଁ ଇନଷ୍ଟଲମେଣ୍ଟ ଆସିବ ସେହି ଇନଷ୍ଟଲମେଣ୍ଟରୁ ସେଇଟା କଟିଯିବ ଗାଈ ଋଣଟା ଆପଣଙ୍କୁ ଯାହା ଇନଷ୍ଟଲମେଣ୍ଟ ଆସିବ ମାସକୁ ମାସ ସୁଝିବେ ଲକ୍ଷେ କୋଡ଼ିଏ ଟଙ୍କାରେ ଲକ୍ଷେ କୋଡ଼ିଏ ହଜାରରେ କୋଡ଼ିଏ ହଜାର ଟଙ୍କା ଛାଡ଼ ହେଇଯିବ ଆଉ ଲକ୍ଷେ ଟଙ୍କା ଆପଣ ଯେଉଁ ଅନୁସାରେ କିସ୍ତି ଆସିବ ସେହି ଅନୁସାରେ ସୁଝିବେ ଗାଈ ଋଣ ପାଇଁ ସେହି ସମାନ ଡକ୍ୟୁମେଣ୍ଟ ଲାଗିବ ଆଧାର କାର୍ଡ଼ ଆଉ ରେସିଡ଼େନ୍ସିଆଲ୍ କାର୍ଡ଼ ଜମି ଲ୍ୟାଣ୍ଡ ଡେଭଲପ୍ମେଣ୍ଟ ଋଣ ଥିଲା କିନ୍ତୁ ତାର ସ୍କିମ୍ ସରିଯାଇଛି ଏବେ ଆଉ ପୁଣି ବର୍ଷାଦିନ ହୁଏ ଖରିଫ ସିଜିନ୍ରେ ଆସିବ ହଁ ହଁ ଯେଉଁ ଆଉ ମୋ ବଗିଚାର ମୋ ବଗିଚା ଆସିଛି ଯେ ମୋ ବଗିଚା ଟିକିଏ ଲେଟ୍ ହେବ ବାରହଜାର ଟଙ୍କା ସେହି ଋଣଟା ଅଛି ସେଟା ଫୁଣି ଏସ୍ ଏଚ୍ ଜି ମହିଳା ଗ୍ରୁପକୁ ଦିଆଯିବ

ହେଉ ଯଦି ହେବ ସବୁ ଡକ୍ୟୁମେଣ୍ଟ ଧରିକି ପଳାଇ ଆସିଥିବେ ଆମେ ତାକୁ ଟିକିଏ ଭେରିଫାଏ କରିବୁ ତାପରେ ପ୍ରୋସେସିଂ କରିବୁ ଠିକ୍ ଅଛି